ଡ୍ରାଇଭର ଭାଇ କ'ଣ ମାନେ ଇଆଡ଼େ ରାସ୍ତା ଯିବା ପାଇଁ କ'ଣ ଏହି ଗୋଟିଏ ବାଟ ଆଉ କିଛି ବାଟ ନାହିଁ ତ ଟ୍ରାଫିକ ତ ରହିଲାନି ଏତ ବହୁତ ସମୟ ଲାଗିବ କ'ଣ କରିବା ଆଉ ଯେତିକି ତ ଗାଡ଼ି ତ ଯେତେ ମାନେ ଲାଇନ୍ ଲାଗିଛି ଯେ ବାହାରିଲା ବେଳକୁ ତ ଟାଇମ୍ ଲାଗିବ ଦେଖୁନ ଆଉ କେଉଁଠି ଅଲଗା ରାସ୍ତା କାଳେ ଥିବ ସେପଟେ ଯାଇକି ପହଞ୍ଚିବା ମୋର ପୁଣି ଆଡ଼ମିଶନ ଅଛି ନା ଡେରି ହୋଇଯିବ କ'ଣ କରିବା ପୁଣି ଆଉ ଦେଖ ଟିକେ ଆଉ ଟ୍ରାଫିକ ତ ଯାହା ହେଲେ ଏହିନା ଦୁଇ ତିନି ମିନିଟ ଡେରି ହେବ ଆଉ ପୁଣି ମୋର ପୁଣି ଆଜି ଆଡ଼ମିଶନଟା ଅଛି ଯଦି ପୁଣି ଡେରି ହୋଇଯିବ ପୁଣି ଅସୁବିଧା ହୋଇଯିବ କ'ଣ କରିବା ପୁଣି ତୁମେ ଟିକେ ଦେଖ ଟିକେ ଜଲ୍ଦି ଟିକେ ଯାହେଲେ ଏପଟେ ରାସ୍ତା ଦେଖ ଆଉ କୁଆଡ଼େ ରାସ୍ତା ଯଦି ଥିବ କାଳେ ଆମେ ଯାଇକି ପୁଣି ଜଲ୍ଦି ଟିକେ ପହଞ୍ଚିବା ପୁଣି ଆମେ କଲେଜରେ